ପୁରାତନ ଲୋକମାନେ ବୌଦ୍ଧ ଜିଲ୍ଲାରେ ଅଧିକାଂଶ ଶୈବପୂଜା କରୁଥିଲେ ମଧ୍ୟ ସେମାନେ ବୌଦ୍ଧଧର୍ମ ଗ୍ରହଣ କରୁଥିଲେ ଅଧିକାଂଶ ଲୋକ ବୌଦ୍ଧଧର୍ମ ଗ୍ରହଣ କରିବାରୁ ଏଇ ଜିଲ୍ଲାର ନାମ ବୌଦ୍ଧ ରଖା ଗଲା ଆମ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକାରର ମନ୍ଦିର ଏବଂ ଐତିହାସିକ ସ୍ଥାନ ଗୁଡ଼ିକ ରହିଛି ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ମନ୍ଦିର ଗୁଡ଼ିକ ହେଲା ମାଟଙ୍ଗିଶ୍ଵର ମନ୍ଦିର ସମଲେଇ ମନ୍ଦିର ଚାରିଶମ୍ଭୁ ମନ୍ଦିର ରାମେଶ୍ୱର ମନ୍ଦିର ଭୈରବି ମନ୍ଦିର ଶିବମନ୍ଦିର ଇତ୍ୟାଦି ଡମ୍ବୁରୁଗଡ଼ ପର୍ବତ ଏକ ଧର୍ମପୀଠ ଏଠାରେ ପୂଜା କାମ ମଧ୍ୟ କରାଯାଇଥାଏ ସର୍ଗିପାଲ ଜଳପ୍ରପାତ ମଧ୍ୟ ଅନ୍ୟ ଅନ୍ୟତମ ଏକ ବୈଶିଷ୍ଟ୍ୟ ଆମ ଏହି ଜିଲ୍ଲାରେ ଖଣ୍ଡିକମ୍ପା ନାମରେ ଏକ ପର୍ଯ୍ୟଟନସ୍ଥଳୀ ଅଛି ଯେଉଁଠିକି କାଠର ଗୋଟିଏ ଝୁଲନ୍ତା ପୋଲ ମଧ୍ୟ ଅଛି ବୌଦ୍ଧ ଜିଲ୍ଲାରେ ଏକ ମ୍ୟୁଜିୟମ୍ ମଧ୍ୟ ଅଛି ଯେଉଁଠାରେ ଆମ ବୌଦ୍ଧ ଜିଲ୍ଲାର ବିଭିନ୍ନ ଐତିହାସିକ ଜିନିଷ ଗୁଡ଼ିକ ସଂଗ୍ରହ କରି ରଖାଯାଇଛି ମହାନଦୀ ମଝିରେ ଏକ ଦ୍ଵୀପ ଅଛି ଯାହାର ନାମ ମର୍ଜାକୁଦ ଦ୍ଵୀପ ନଦୀରେ ପାଣି ଫୁଲ୍ ହେଲେ ମଧ୍ୟ ବା ନଦୀବଢ଼ି ହେଲେ ମଧ୍ୟ ସେହି ଦ୍ଵୀପ ବୁଡ଼େନାହିଁ